ଖେଳିବା ଦ୍ୱାରା ମନ ଭଲ ରହେ ଏବଂ ଶରୀର ମଧ୍ୟ ସୁସ୍ଥ ରହେ ଆମେ ଖେଳିବା ଦ୍ୱାରା ଆମ ଶରୀରର ଶିରା ପ୍ରଶିରା ଏବଂ ରକ୍ତକଣିକା ସଠିକ୍ ଭାବରେ କାର୍ଯ୍ୟ କରିଥାଏ କରିଥାଏ ଏବଂ ଯାହାଫଳରେ ଆମ ଶରୀର ସୁସ୍ଥ ରହିଥାଏ ଆମେ ଖେଳିବା ଦ୍ୱାରା ଆମର ଗୋଡ଼ ହାତ ମଧ୍ୟ ଭଲ ଭଲ ଲାଗିଥାଏ